ଭାରତରେ ସମ୍ମୁଖିନ ହୋଇଥିବା ସବୁଠାରୁ ବଡ଼ ପରିବେଶ ଗଛ ଲୋକମାନେ ଗଛ ଜଙ୍ଗଲ କାଟିଦେଇ ଘର କରୁଛନ୍ତି ସେଥିପାଇଁ ଠିକ୍ ଟାଇମରେ ବର୍ଷା ହେଉନି କି ଠିକ୍ ଟାଇମରେ କିଛିବି ହଉନି ସେଥିପାଇଁ ବହୁତ୍ ବଡ଼ ସମସ୍ୟା ଆଉ ଭାରତରେ ବହୁତ୍ ସାରା ପ୍ଳାଣ୍ଟ ଅଛି ଯୋଉଁମାନେ କି ଖରାପ ପାଣି ସମୁଦ୍ର କିମ୍ବା ନଈକି ଛାଡ଼ି ଦେଉଛନ୍ତି ଯେହେତୁ ନଈ ନାଳ ଦୂଷିତ ହେଉଛି ଦୂଷିତ ହେଲେ ଲୋକମାନେ ତାକୁ ପିଇକି ବହୁତ୍ ସାରା ରୋଗ ରୋଗଗ୍ରସ୍ତ ହେଉଛନ୍ତି ଆଉ ଆଜିକାଲି ଗ୍ରୀଷ୍ମ ଆଉ ବର୍ଷା ଆଉ ଶୀତ ଠିକ୍ ଟାଇମରେ ହେଉନି ବର୍ଷାଦିନେ ଠିକ୍ ବର୍ଷା ହେଉନି ଶୀତଦିନେ ଠିକ୍ ଟାଇମରେ ଶୀତ ହେଉନି ସେଥିପାଇଁ ବହୁତ୍ ସାରା ସମସ୍ୟା ସୃଷ୍ଟି ହେଉଛି